ହଁ ଭାଇନା ଭିଭୋ କେୟାରରୁ କହୁଥିଲେ କି ନବରଙ୍ଗପୁରର ହଁ ହଁ ହଁ ମୁଁ ଇଏ ଗାଧୁବା କତରାରୁ କହୁଥିଲି ତ ହଁ ଆଜ୍ଞା ମୁଁ ଗୋଟେ ମୋବାଇଲଟା ଗୋଟେ ଖୋଜୁଥିଲି ତ ସେ ମୋତେ ସେ ମୋବାଇଲଟା ଭଲ ଲାଗିଲା ମୁଁ ଅନଲାଇନ୍ରେ ଦେଖିସାରିଛି ସେଇଟାକୁ ହଁ ଭିିଭୋ ଭି ଟ୍ୱେଣ୍ଟି ନାଇନ୍ ଇଟା ଯେଉଁଟା ହଁ ଆଜ୍ଞା ସେଇଟା ଆପଣଙ୍କ ସେ କେୟାରରେ କେତେ ରେଟ୍ ଅଛି କି ଆଜ୍ଞା ଆଚ୍ଛା ଅଠେଇଶ ହଜାର ଅଛି ଆଜ୍ଞା ଅନଲାଇନ୍ରେ ତ ସତେଇଶ ଦେଖାଉଛି କାଇଁ ଆଚ୍ଛା ଆଚ୍ଛା ଅହ ହଁ ଆଜ୍ଞା କିଛି ଡିସକାଉଣ୍ଟ ମିଳିବନି କି ଏଇଠି ଆଉ ସେଇଠି ତ ଅନଲାଇନ୍ରେ ତ ଆଜ୍ଞା ଅେଇଶ ସତେଇଶ ଦେଖଉଛି ତୁମେ କହୁଛ ଅଠେଇଶ ଦେଖଉଛି ଡିସକାଉଣ୍ଟ ହ ଡିସକାଉଣ୍ଟ ଡିସକାଉଣ୍ଟ ଠିକ ଅଛି ଆଜ୍ଞା ଆଚ୍ଛା ମୁଁ ହଁ ନା ମୁଁ କ୍ୟାସ୍ରେ ନେବି ଆଜ୍ଞା ଆରେ ଫାଇନାନ୍ସ ଆଜିକାଲି କିଏ କରୁଛି ଆଜ୍ଞା ଫାଇନାନ୍ସ ଟ କାଇଁ ମୋର ମୁଣ୍ଡ ଖାଇଯିବ ହୁଁ ନା ନା ନାଇଁ ଆଜ୍ଞା ଫାଇନାନ୍ସ କରିବିନି ଏଟାକୁ କ୍ୟାସ୍ରେ ନେଇଯିବି

କାଲି ଆସିବି କାଲି ଆସିିଯିବି ଆଜ୍ଞା କାଲି ଆସିଯିବି ଡିସକାଉଣ୍ଟ ମିଳିବ କି ନାଇଁ ସେଇଟା କୁହନ୍ତୁ ଆଗ

ଠିକ ଅଛି ମୁଁ ଆଧାରକାର୍ଡ଼ ସହିତ କି ଆଧାରକାର୍ଡ଼ ଆଉ କ'ଣ ଆଚ୍ଛା ଆଚ୍ଛା ଆଧାରକାର୍ଡ଼ ଆଉ ଫଟୋ ଗୋଟେ ଠିକ୍ ଅଛି ଠିକ୍ ଅଛି ହଁ ଅଛି ଆଜ୍ଞା ପୁରୁଣା ମୋବାଇଲ୍ ଗୋଟେ ଅଛି ଓହୋ ଭିଭୋ ଏଫ୍ଟା ଠିକ୍ ଅଛି ଆଜ୍ଞା ହଉ ମୁଁ ଭିବୋ ଆପ୍ଟା ଡାଉନଲୋଡ଼ କରିଦେବି ଆଉ ସେଠି ସେଇଟା ରେଜିଷ୍ଟର କରିବା କି ତାହାଲେ ଯାଇକି ମୋତେ ମିଳିବ ସେଇଟା ଡିସକାଉଣ୍ଟ କେତ କେତେ ଡିସକାଉଣ୍ଟ ମିଳିବ କି ଆଜ୍ଞା ପଚିଶ ଶହ ଆଚ୍ଛା ଦୁଇହଜାର ପାଞ୍ଚଶହ ତ ହଁ ହଁ ହଁ ହଉ ଠିକ୍ ଅଛି ଆଜ୍ଞା ମୁଁ କାଲି ସକାଳେ ଆସି ପଡ଼ିବି ହଉ ଆଜ୍ଞା ହଁ ଠିକ୍ ଅଛି ଆଜ୍ଞା ଦୋକାନଟା କେତେବେଳେ ଖୋଲ ମାନେ କେୟାର୍ଟା ଆପଣ କେତେବେଳେ ଖୋଲୁଛନ୍ତି କି ସକାଳେ ସାଢ଼େ ନଅ ହଉ ଠିକ୍ ଅଛି ଆଜ୍ଞା ହଉ ଆଜ୍ଞା ରହିଲି ଆଜ୍ଞା ହଉ